ଭାରତ ଗୋଟିଏ ଧର୍ମ ନିରପେକ୍ଷ ରାଷ୍ଟ୍ର କାରଣ ଭାରତରେ ବିଭିନ୍ନ ଧର୍ମ ବିଭିନ୍ନ ଧର୍ମର ଲୋକ ଅଛନ୍ତି ହିନ୍ଦୁ ମୁସଲିମ ଖ୍ରୀଷ୍ଟିଆନ ଶିଖ ସବୁ ରକମର ଅଛନ୍ତି କିନ୍ତୁ ଆମ ଦେଶର ଭାରତର ବର୍ଷର ଏତିକି ଅଛି ସବୁ ହଉଛି ଭାଇ ଭାଇ ସମସ୍ତେ ହଉଛି ସବୁ ଧର୍ମର ଲୋକଙ୍କୁ ସାହାଯ୍ୟ କରନ୍ତି ହିନ୍ଦୁ ମୁସଲିମ ଧର୍ମ ଅଲଗା ହେଇପାରେ କିନ୍ତୁ ସମସ୍ତେ ହଉଛି ଭାଇ ଭାଇ ଯେତେବେଳେ ଆମର ହିନ୍ଦୁ ମାନଙ୍କର ଗୋଟେ ପର୍ବ ପାଳନ କରାଯାଏ ମୁସଲିମମାନେ ତାକୁ ସପୋର୍ଟ କରନ୍ତି ମୁସଲିମ ମାନଙ୍କର ଇଦ ରମଜାନ ଯେଉଁ ପର୍ବବି ପାଳନ କରାଯାଏ ଆମ ହିନ୍ଦୁ ମାନେ ତାକୁ ସହଯୋଗ କରନ୍ତି ଆମ ଦୁର୍ଗାପୂଜା ଆମର ହଉଛି ପର୍ବରେ ସେମାନେ ଆମକୁ ସାହାଯ୍ୟ କରନ୍ତି ଧର ଖ୍ରୀଷ୍ଟିଆନ ମାନଙ୍କର ଡିସେମ୍ବର ପଚିଶ ଆମର ହଉଛି ଭାରତୀୟରେ ବିଭିନ୍ନ ପ୍ରକାରର ଲୋକମାନେ ବହୁ ଆଡ଼ମ୍ବରରେ ପାଳନ କରନ୍ତି ତେଣୁ ସମସ୍ତଙ୍କ ଧର୍ମର ସମସ୍ତଙ୍କର ଏକତା ରହିବା ନିହାତି ଆମ ଭାରତ ବର୍ଷରେ ଅଛି କାରଣ ଏକତା ହିଁ ବଳ ତେଣୁ ଆମେ ସମସ୍ତେ ଏକ ହୋଇ ଚଳୁ